ହଁ ପରିବା ଚାଷ କରୁ ଆମର ଛୋଟ ଫାର୍ମ ବନ୍ଧାକୋବି ଫୁଲକୋବି ବିଲାତି ଏଇ ଜହ୍ନି କଲରା ଏସବୁ ଭେରାଇଟି ଶାଗ ସବୁପ୍ରକାର ହେଉଛି ଆଉ ଏଇ ତ ମାର୍କେଟରେ ସେମିତି ତ ଯାହା ସାଇଜ୍ ସବୁ ସେ ସେଇ ଅନୁସାରେ ବିକ୍ରି ହେଉଛି କୋଡ଼ିଏ କେଉଁ ବନ୍ଧାକୋବି ପନ୍ଦର କୋଡ଼ିଏ ଜହ୍ନି ସେଟି ଖୁଚୁରା ମାର୍କେଟରେ ଚାଳିଶ ବେପାରୀ ନେଲେ ତିରିଶ ଟଙ୍କା ଦିଆହେଉଛି ସବୁ ପରିବା ଭେଣ୍ଡି ଜହ୍ନି କାକୁଡ଼ି କଲରା ସବୁ ଭେରାଇଟି ଶାଗ ମିକ୍ସ ଶାଗ ଫାଗ କୋଶଳା ନେଉଟିଆ ପାଳଙ୍ଗ ସବୁପ୍ରକାର ଶାଗ ବି ହେଉଛି ବେଶୀ ବଡ଼ ନୁହେଁ ଛୋଟିଆ ଫାର୍ମ ଛୋଟ ଆକାରରେ ହେଉଛି ବେପାରୀ ବି ନେଉଛନ୍ତି ଖାଉଟି ବି ନେଉଛନ୍ତି ହଁ ରେଟ୍ କନସେସନ୍ ହବ ବେପାରୀଙ୍କ ପାଇଁ ଅଲଗା ଖାଉଟି ଯିଏ ନେଲେ ଅଲଗା ଖାଉଟିଙ୍କ ପାଇଁ ବେପାରୀ ପାଇଁ ଅଲଗା ରେଟ୍ ରହିବ ମକା ତ ମିଠା ମକା ଲାଗିଛି କେ ଜି ଚାଳିଶ ଟଙ୍କା ବିକ୍ରି ହେଉଛି ବେପାରୀଙ୍କ ପାଇଁ ତିରିଶ ଟଙ୍କା ପ୍ଲେନ୍ ମକା କେ ଜି ତିରିଶ ବେପାରୀଙ୍କ ପାଇଁ କୋଡ଼ିଏ ଟଙ୍କା ଏମିତି ଚାଲେ ଆଉ ସବୁ ଭେରାଇଟି ଲାଗିକି ରହିଛି ପିଆଜ ସାଇଁ ଅନ୍ୟାନ ବେଶୀ ବଡ଼ ଫାର୍ମ ନୁହେଁ ଏ ଷାଠିଏ ସତୁରି ଡିସିମିଲ୍ ଅଶୀ ଡିସିମିଲ୍ ଚାଷ ଚାଷଟା ହେଉଛି ଆଉ ଭେଣ୍ଡି ତ କେ ଜି ଖୁଚୁରା ବିକ୍ରି ହେଉଛି ଷାଠିଏ ଟଙ୍କା ବେପାରି ନେଲେ ଚାଳିଶ ଟଙ୍କା କେ ଜି ପଡ଼େ ଯିଏ ଖୁଚୁରା ନିଏ ଅଧ କେଜିଆ ନେଲେ ତିରିଶ ଟଙ୍କା ପଡ଼େ ଜହ୍ନି ଚାଳିଶ ଟଙ୍କା କେ ଜି ଆଉ ବେପାରୀ ତିରିଶ ପଚିଶ ଦିଆଯାଏ ଆଉ

ହଁ କନସେସନ୍ କରାହବ ବେପାରୀଙ୍କ ପାଇଁ ଆଉ